ଓଡ଼ିଶାର ପାରମ୍ପରିକ ପୋଷାକ ହେଉଛି ବହୁତ ଭିନ୍ନ ଅଟେ କିନ୍ତୁ ଆଗେ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି ପୁରୁଷମାନେ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ଧୋତି ଗାମୁଛା ବୃଦ୍ଧ ଲୋକମାନେ ପିନ୍ଧିବାକୁ ପସନ୍ଦ କରନ୍ତି ଖାଇବା ଅଲଗା ପ୍ରକାର ଆମେ ଓଡ଼ିଆ ଲୋକ ଆମର ଖାଇବା ହେଉଛି ପଖାଳ ଆମେ ପଖାଳକୁ ବହୁତ ଭଲ ପାଉ ଆଉ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଖାଦ୍ୟ ଥାଏ ଆମ ଅଞ୍ଚଳର ହେଉଛି ପଖାଳ ଆମେ ପଖାଳକୁ ବହୁତ ପସନ୍ଦ କରୁ ଶାଢ଼ୀ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ଛୋଟ ପିଲାମାନେ ଛୋଟ ଛୋଟ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି